ହ୍ୟାଲୋ ଗୁଣ୍ଡିଚା ରେଷ୍ଟୁରାରଷ୍ଟ୍ଟା ରେଷ୍ଟୁରାଣ୍ଟ୍ ନା ଏଇଟା ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ବିରିୟାନୀ ମାଛ ମାଛ ତରକାରୀ ପନୀର୍ ପନିର୍ ଆଜି ଆମ ଗାଁରେ ଜଣେ ଖରାପ ହେଇଥିବାରୁ ଖରାପ ଖରାପ ହେଇଥିବାରୁ ପାର୍ସଲ୍ଟା କ୍ୟାନ୍ସଲ୍ କରିଦିଅନ୍ତୁ

ଆଉ ଦିନେ ମୁଁ ଅର୍ଡ଼ର୍ କରିବି ହଁ ସାର୍

ବହୁତ ଦୁଃଖର କଥା କ'ଣ କରିବା ଜଣେ ଖରାପ ହେଇଗଲା ଗାଁରେ ତ ଆଉ ଖାଦ୍ୟଟା ଟିକେ କ୍ୟାନ୍ସଲ୍ କରିଦେଲେ ଭଲ ହୁଅନ୍ତା ପୁଣି ଆଜି ଆଉ ଖାଇବେ ନାହିଁ ପୁରା ଶବ ଦାହ କଲା ପରେ ଘରେ ଖାଇବେ ତ ମାଂସ ଛୁଇଁବେ ନାହିଁ ଆମିଷ କ'ଣ କରିବା ଆପଣଙ୍କର ବି ଅର୍ଡ଼ର୍ ଥିଲା କ୍ୟାନ୍ସଲ୍ ହେଇଗଲା ଆପଣଙ୍କର ମନଦୁଃଖ ହଉଥିବ ଆଉ ଦୟାକରି କ୍ୟାନ୍ସଲ୍ଟି କରିଦିଅନ୍ତୁ ସାର୍ ଓକେ ଓକେ ସାର୍ କରିଦିଅନ୍ତୁ